ଆମ ଭାରତରେ ମନୋରଞ୍ଜନ ଶିଳ୍ପ ବହୁତ ବିକଶିତ ହୋଇଅଛି ସେଥିମଧ୍ୟରୁ ଲୋକମାନଙ୍କ ମନୋରଞ୍ଜନ ପାଇଁ ଲୋକମାନେ ନୃତ୍ୟ ଆଉ ଗୀତ ଆଉ ବାଦ୍ୟ ବି ପରିବେଷଣ କରନ୍ତି ଏସବୁ କରିବାଦ୍ୱାରା ବହୁତ ପ୍ରଶଂସିତ ହୁଅନ୍ତି ତା' ଦ୍ଵାରା ଭାରତର ଯଶକୀର୍ତ୍ତି ବାହାର ଦେଶରେ ବଢ଼େ ବଢ଼ିବା ଦ୍ଵାରା କଥକ ନୃତ୍ୟ ସେଥିମଧ୍ୟରୁ ଏକମାତ୍ର ଓଡ଼ିଶୀ କଥକ ଏସବୁ ତାର ପରିଚୟ ଏସବୁ ହେବା ଦ୍ଵାରା ଆମେରିକା ଫରେନ୍ କଣ୍ଟ୍ରିରୁ ବି ବହୁତ ବିଦେଶୀ ଲୋକ ଆସି ଆମ ଭାରତରେ ଶିକ୍ଷାଦାନ କରୁଅଛନ୍ତି